ଆମ ଅଞ୍ଚଳରେ ଖେଳ ଦେଖିବାକୁ ଗଲେ ପାରମ୍ପରିକ ଭାଗରେ ବହୁତ କିଛି ଖେଳ ଅଛି ଯେମିତିକି କ୍ରିକେଟ୍ ଖେଳ ଅଛି ଭଲିବଲ୍ ଖେଳ ଅଛି ଆଉ କବାଡ଼ି ଖୋଖୋ ମାନେ ସବୁ ଖେଳ ଆମେ ଖେଳିଥାଉ ଆଉ କ'ଣ ନା ରନିଙ୍ଗ ବି ଆମେ ୟୁନିଭର୍ସିଟି ଟାଇମରେ ଯେତେବେଳେ ପଢ଼ୁଥିଲୁ ସେଟାକୁ ମଧ୍ୟ ଗୋଟେ ଖେଳ ଆମେ କମ୍ପିଟିସନ୍ ଟାଇପର ଗୋଟେ ଖେଳ ହେଉଥାଏ ଆଉ ସେଥିପାଇଁ ଖେଳକୁ ଆମେ ବହୁତ ଭାବରେ ପାରମ୍ପରିକ ଭାବରେ ଗୋଟେ ନିଜର ଗୋଟେ ନେଇଥାଉ ଖେଳ ଏମିତି ଗୋଟେ ବୃତ୍ତି ଯେମିତିକି ଆମେ ସବୁବେଳେ ଖେଳିଥାଉ କ୍ରିକେଟ୍ ତ ଆମେ ଡେଲି ଡେଲି ଖେଳିଥାଉ ଭଲି ବି ଡେଲି ଖେଳିଥାଉ ସେଇଟା ସରିଲା ପରେ ଏଇଟା ଏ ଖେଳ ସେଇ ଖେଳ ପୁରା ଆମେ ଦୁଇଟି ଯାକ ପୁରା ଖେଳିଥାଉ ଆଉ ଏମିତି ଦେଖିବାକୁ ଗଲେ ତ ଖେଳ ବହୁତ ପ୍ରକାର ଖେଳ ଅଛି କିନ୍ତୁ ଆମେ ଦି ତିନିଟା ଖେଳକୁ ବେଶୀ ପ୍ରାୟୋରିଟି ଦେଇକିରି ଖେଳ ଆମେ ବହୁତ ମଜାରେ ଖେଳିଥାଉ ଆଉ ସେ ଖେଳକୁ ଆମେ ନିଜର ଗୋଟେ ବୃତ୍ତି ବୃତ୍ତି ତ ନାହିଁ କହିବା ବୋଲେ ବୃତ୍ତି ଭାବିକି ଆମେ ଖେଳିଥାଉ ଆଉ କ୍ରିକେଟ୍ ଭଲିବଲ କ୍ରିକେଟ୍ ଯେ ଟୁ ସାଇଡ଼୍ ପଇସା ବ୍ୟାଟ୍ ମାରିକି ଆମେ ମଧ୍ୟ ଖେଳିଥାଉ ଜିତା ହରାରେ ବହୁତ ମାନେ ଲଢ଼େଇ ହେଇକିରି ବହୁତ ମାନେ କଣ୍ଟେଷ୍ଟ ଉପରେ ଖେଳ ହଉଥାଏ